ଆଜି କାଲି ଆମ ଗାଁରେ ପାଣିର ସୁବିଧା ହୋଇଗଲାଣି କିନ୍ତୁ ବିବାହ ଭଳି ବଡ଼ କାର୍ଯ୍ୟରେ ପାଣି ଅଧିକ ଦରକାର ପଡ଼େ ଆମ ଗାଁକୁ ସକାଳ ଟା ସାତଟାରୁ ଦଶଟା ପର୍ଯ୍ୟନ୍ତ ଲାଇନ୍ ପାଣି ଆସେ ଏହା ଘରକୁ ଯାଇଥାଏ ତାହା ସହିତ ଆମ ବାରିପଟେ ଏକ କୂଅ ଅଛି ସେଥିରେ ପାଣି ବହୁତ ସଫା ପିଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ ତେଣୁ ସେଥିରେ ଭୋଜି ପାଇଁ

ନିଆ ଏହିପରି ଭାଇର ଆାଇ ପାଣିର ସୁବିଧା କରୁଥିଲୁ ଆହୁରି ମଧ୍ୟ ପାଣି ଟାଙ୍କିକୁ ଭଡ଼ା ଦେଇ ଆଣିଥିଲେ ପାଣି ଚା ପାଣି ଆସେ ସେହି ପାଣି ଦ୍ବାରା